ଭୁବନେଶ୍ୱରରେ ଶିକ୍ଷା ଅନୁଷ୍ଠାନ ଗଢ଼ିବା ପାଇଁକି ଆର୍ଥିକ ଉନ୍ନତି କରିବା ପାଇଁକି ଯୁବଗୋଷ୍ଠୀ ମାନଙ୍କୁ ସରକାର ଆଉ ସହାୟତା କରିବା ଉଚିତ ଆଉ ସରକାର ଯୁବଗୋଷ୍ଠୀମାନଙ୍କୁ ଉନ୍ନତି ନ କରିବାରୁ ବିଭିନ୍ନ ରାଜ୍ୟ କୁ ବାହାର ରାଜ୍ୟ ବାହାରକୁ ଯୁବଗୋଷ୍ଠୀମାନେ ପଳାଇ ଯାଉଛନ୍ତି ଆମ ରାଜ୍ୟରେ ଶିକ୍ଷା ଅଭାବ ରହୁଛି ତେଣୁ ଆମେ ମିଟିଙ୍ଗ୍ କରି ତାଙ୍କୁ ସହାୟତା ଯୋଗାଇଦେବାକୁ ବିଭିନ୍ନ ଉପକରଣ ସହାୟତା ଯୋଗାଇଦେବା ପାଇଁ କି ଚାହୁଁଛୁ ଏହା ଗଭର୍ଣ୍ଣମେଣ୍ଟ ସରକାର ତରଫରୁ ଆଉ ଏଇଟା ଆମକୁ ଉପକରଣ ଦେଲେ ଆମେ ବିଭିନ୍ନ ଲୋକମାନଙ୍କୁ ସେବାରେ କରିପାରିବୁ ଆର୍ଥିକ ଉନ୍ନତି କରିପାରିବେ ଏବଂ ସେମାନଙ୍କୁ ଡ୍ରାଇଭର ଆଉ ସିଲେଇ ବିଭିନ୍ନ ପ୍ରକାର କାମ ଦେଲେ ସେମାନେ ଉପକୃତ ହୋଇପାରିବେ ବିଭିନ୍ନ ପ୍ରକାର ଉପକୃତ ହୋଇପାରିବେ ଆଉ ଆମେ ସେଥିପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିଲେ ସେମାନେ ଉନ୍ନତି କରିପାରିବେ